ମୋର କିଛି କୌଶଳ ଅଛି ମୁଁ ଚିତ୍ର ଶିଖିଛି ଚିତ୍ର ଉନ୍ନତି କରିବା ପାଇଁ ମୁଁ ପ୍ରଥମେ ରଫରେ ଚିତ୍ର ଅଙ୍କନ କରେ ଓ ହାଲୁକାରେ ରଙ୍ଗ ଦିଏ ଯଦି ସେହା ଠିକ ଥିବ ତା'ହେଲେ ମୁଁ ତାକୁ ପୁନର୍ବାର ତିଆରି କରେ ଏହି କୌଶଳ ମୁଁ ମୋର ଅଜାଙ୍କ ଠାରୁ ଶିଖିଛି ମୁଁ ଅନଲାଇନରେ କୌଣସି ଭିଡ଼ିଓ ଦେଖେନାହିଁ ମୋ ଅଜା ମୋତେ ଚିତ୍ର କଳା ଶିଖେଇଛନ୍ତି